ହ୍ୟାଲୋ ଆପଣ ଗଣେଶ ଟ୍ରାଭେଲର ଏଜେନ୍ସିରୁ କହୁଛନ୍ତି କି ମୁଁ ଜଟଣୀରୁ ଲିନାରାଣୀ ମହାରଣା କହୁଛି କାରଣ ମୁଁ ଦୁଇ ଦିନ ତଳେ ଆପଣଙ୍କ ଗାଡ଼ି ନେଇକି ଭୁବନେଶ୍ଵର ଯେଉଁ ଆସିଥିଲି ଆପଣ ଯେଉଁ ଡ୍ରାଇଭର ଥିଲା ତା'ର ଠିକ ବ୍ୟବହାର ନଥିଲା ଯେ କି ମୁଁ ବାରମ୍ବାର କହୁଚି ମାସ୍କ ଲଗାଇକି ଗାଡ଼ି ଚଲାଅ ଆଉ ଗ୍ଳୋଭ୍ସ ଲଗାଅ ହାତରେ ସେ ବାରମ୍ବାର ପାନ ଗୁଟ୍କା ଖାଇକି ଛେପ ପକାଉଥାନ୍ତି ଯେ ହେତୁ ମୁଁ ବାରମ୍ବାର ତାଙ୍କୁ କହୁଛି ମାସ୍କ ଲଗେଇବାକୁ ମାସ୍କ ପିନ୍ଧିକି ଗାଡ଼ି ଚଲାଅ ବୋଲି ସେ ମୋ କଥା ଶୁଣିଲେନି ମତେ ଏଇରାକ ଭଲ ଲାଗିଲାନି ମୁଁ ଅପଣଙ୍କୁ ଏଇଭଳିଆ ଡ୍ରାଇଭର ଆପଣ ନେକ୍ସଟ ଟାଇମ ପଠାଇବେ ନାହିଁ